ମୋ'ର ସବୁଠୁ ବଡ଼ ଶକ୍ତି କହିଲେ ମୋ' ଧୈର୍ଯ୍ୟ ଓ ମୋ' ସହନଶୀଳତା ମୋ' କଠିନ ପରିଶ୍ରମ ମୋ'ର ହେଉଛି ବଡ଼ ଦୁର୍ବଳତା କହିଲେ ମୋ'ର ସବୁଠୁ ବଡ଼ ଦୁର୍ବଳତା ହେଉଛି ନିଦ ମୁଁ ଟିକେ କଥାରେ ଶୋଇପଡ଼େ ସାଙ୍ଗେ ସାଙ୍ଗେ ଟିକେ ବେଡ଼ରେ ଯଦି ଗଡ଼ୁ ଗଡ଼ୁ ମୁଁ ଶୋଇପଡ଼ିବି ଶେଯ ଉପରେ ଏ'ଟା ହେଉଛି ସବୁଠୁ ବଡ଼ ଦୁର୍ବଳତା ଯେଉଁ ଦୁର୍ବଳତାକି ମୋତେ ବହୁତ ହଇରାଣ ହେଉଛି କାହିଁକିନା ପାଠ ପଢ଼ିବା ପାଇଁ ଯେତେବେଳେ ମୁଁ ବସୁଛି ସବୁବେଳେ ଗୋଟିଏ ମାଡ଼ୁଛି ଆଉ ଗୋଟିଏ ଦୁର୍ବଳତା ହେଲା ମୋ'ର ସଙ୍ଗୀତ ଶୁଣିବା ଯେତେବେଳେ ମୋବାଇଲଟା ଲଗେଇ ଦିଏ ମୁଁ ମୋ'ର କାନରେ ଇୟରଫୋନ ଦେଇକି ସବୁବେଳେ ମୁଁ ସଙ୍ଗୀତ ଶୁଣେ ସେଇଟା ଗୋଟିଏ ମୋ'ର ବହୁତ ବଡ଼ ଦୁର୍ବଳତା ଯେଉଁ ଦୁର୍ବଳତାକୁ ଯଦି ଦୂରେଇ ଯାଇକି ଆମେ ଶକ୍ତି ଆଡ଼କୁ ଆଗକୁ ଅଗ୍ରସର ହେବା ସେଥିପାଇଁ ଆମେ ଜୀବନରେ ବହୁତ ଉନ୍ନତି କରିପାରିବା